ମୋର ଘର ଚାରିପାଖ କିମ୍ବା ଘର ଭିତର ପରିଷ୍କାର ରଖିବା ପାଇଁ ମୁଁ ସାଧାରଣତଃ ମୋ ଘର ଚାରିପାଖକୁ ସଫା ସୁତରା କରିଥାଏ ଅଳିଆ ଆବରା ଯାହା ଥାଏ ତାକୁ ହଟାଇ ଦେଇଥାଏ ଆଉ ଯେତେ ବି ଘାସ ଅଳିଆ ଆବରା ଘାସ ହୋଇଥାଏ ତାକୁ ସଫା କରେ ଆଉ ଘର ଭିତରେ ଫିନାଇଲ ବ୍ଲିଚିଂ ହାରପିକ୍ ସବୁ ମାଧ୍ୟମରେ ଘରକୁ ଧୁଆ ପୁଛା କରେ ଆଉ ବାଥରୁମ ମଧ୍ୟ ସେମିତି ମୁଁ ସେହି ମାଧ୍ୟମରେ ଗନ୍ଧ ଗୋଳି ଦେଇକି ମଧ୍ୟ ବାଥରୁମ କୁ ରଖେ ତା ସହିତ ଘର ଚାରିପଟେ ଯେଉଁଠି ଛୋଟ ଛୋଟ ମାନେ କମ କମ ଜାଗାରେ ପାଣି ସବୁ ଜମା ବାନ୍ଧେ ସେ ଜାଗାଟାକୁ ବ୍ଲିଚିଂ ପକାଏ ଆଉ ଫିନାଇଲ ମଧ୍ୟ ଦେଇ ଆଉ କୌଣସି ଦୁର୍ଗନ୍ଧଜନକ ଜାଗାକୁ ମଧ୍ୟ ଫିନାଇଲ ମାଧ୍ୟମରେ ସେ ଜାଗାଟିକୁ ପରିଷ୍କାର କରିଥାଏ ପରିଷ୍କାର କରି ସ୍ଵଚ୍ଛ ଭାବରେ ମୁଁ ସେହି ଜାଗାଟିକୁ ରଖିଥାଏ